ଆଜ୍ଞା ଆପଣ ଭାଇ କହୁଥିଲେ କି ରାଜୁଭାଇ ଆଉ ଭାଇ ଏଇନା ପେଟ୍ରୋଲ୍ ର କ'ଣ କେମିତି ରେଟ୍ ରହୁଛି ଓହୋ ଶହେଛଅ ଆସିକି ହେଲାଣି ଆମ ବେଳେ ତ ପଚାଶଟଙ୍କା ଲେଖାଁଏ ଥିଲା ଧୀରେ ଧୀରେ ଧୀରେ ଧୀରେ ବଢ଼ିକି ଆସି ଶହେଛଅ କୁ ଛୁଇଁଲାଣି ଆଉ କ'ଣ କେମତି କରିବୁ ଭାଇ ଆମର ତ ଏଇ ଜାଣିଛ ଗରିବ ଲୋକ ଆଉ କ'ଣ କେମତି କରିବୁ ଆଉ କ'ଣ ଏମତି ବଢ଼ିଗଲା କ'ଣ ପାଇଁ ଆଜ୍ଞା ହଁ ସେ ସରକାର ତ ଯାହା କରିବେ ସେଇଆ ହେଲେ ଆମେ ତ ଗରିବ ଲୋକ ନା ଆଉ କ'ଣ କେମିତି କରିବୁ ଏଇ ମୋର ଯିବାର ଥିଲା ଆଉ ଗୋଟେ ଲିଟର୍ ପକେଇବି ନା ମୁଁ ଶହେଛଅ ଟଙ୍କା କୁଆଡ଼ୁ ଆଣିବି ଏତେ ଟଙ୍କା ମୁଁ ତ ଏଇ ହେଇଯିବ ତିରିଶ କିଲୋମିଟର୍ ଉପରେ ଆଉ ମୁଁ କ'ଣ କେମିତି କରିବି ଭାଇ ତମେ ନିଜେ କହୁନ ତମେ ତ ଦେଖୁଛ ଆମ ଘର ପରିବାର କ'ଣ କେମିତିଆ ନିଜେ କୁହ ଆଜ୍ଞା ମୁଁ ଦେଖନ୍ତୁ ମୁଁ ଆଗରୁ ମୋର ଯେତିକି ହେଉ ଷାଠିଏ ସତୁରୀ ହେଉ ସେଥିପାଇଁ ମୋ ପାଇଁ ବେଶୀ ହେଇଯାଉଥିଲା ତଥାପି ତା'କୁ ନେଇକି ଚଳି ହେଉଥିଲା କିନ୍ତୁ ଏବେ ଯୋଉ ରେଟ୍ ବଢ଼ିଛି ଆପଣ ନିଜେ କୁହ ଭାଇ ଆପଣ ତ ଆମ ଘର ପରିବାର ଦେଖିଛନ୍ତି ମୁଁ ଏଇନା ଯେ ଯିବି ମୋର କେତେ ଟଙ୍କା ଖର୍ଚ୍ଚ ହେବ ସେଇ ତେଲକୁ ଖାଲି ଦେଖନ୍ତୁ ମୋର ଆଉ ସବୁ ଖର୍ଚ୍ଚ ତ ଛାଡ଼ ଦୂରର କଥା ଏଇ ଖର୍ଚ୍ଚରେ ହିଁ ମୋର ଅଧା ପଇସା ପଳେଇବ ନା କ'ଣ କହୁନାହାନ୍ତି ଆଜ୍ଞା ସେଇ ଯାହା ସରକାର କରିବେ ନା ଆଉ ଆମେ କ'ଣ କରିପାରିବୁ ହେଉ ତାହେଲେ ଆଜ୍ଞା ମୁଁ ରହିଲି ଆଉ କ'ଣ କରିବି ଦେଖିବେ ଆଉ ଯାହା କରିହେବ ଆଜ୍ଞା ଆଜ୍ଞା ହଉ ତାହେଲେ ଆଉ ଏଇଆ କରିବି ଆଉ ହଉ